ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ତ ମୁଁ ଖୋର୍ଦ୍ଧାରୁ ତୁଳସୀ ପାତ୍ର କହୁଥିଲି ଆଜ୍ଞା ମୁଁ ଯେଉଁ କ୍ୟାବ୍ଟି ବାତିଲ୍ କରି ଦେଇଥିଲି ତାର ପଇସାଟା ଏପର୍ଯ୍ୟନ୍ତ ମିଳିଲା ନାହିଁ ଆପଣ କହିଥିଲେ ଯେ ତାକୁ ପଠେଇ ଦେବେ ବୋଲି କ'ଣ ଅସୁବିଧା ହେଲା ଯେ ଆପଣ ଏପର୍ଯ୍ୟନ୍ତ ମୋତେ ଫେରସ୍ତ କରିନାହାନ୍ତି ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଜଲ୍ଦି ଟିକିଏ ସେ ପଇସାଟା ମୋର ଫେରସ୍ତ କରିଦିଅନ୍ତୁ କ'ଣ ପାଇଁ ଡେରି ହେଉଛି କିଛି କହିପାରିବେ କି ହେଉ ଠିକ ଅଛି ଆପଣ ଟିକିଏ ଜଲ୍ଦି ପଇସାଟା ଫେରେଇ ଦେଲେ ମୁଁ ଖୁସି ହେବି ଧନ୍ୟବାଦ